ଦୁଇ ଅକ୍ଟୋବର ଦୁଇ ହଜାର କୋଡ଼ିଏ ବାର ଅକ୍ଟୋବର ଦୁଇ ହଜାର କୋଡ଼ିଏ ପନ୍ଦର ଅକ୍ଟୋବର ଦୁଇ ହଜାର କୋଡ଼ିଏ ଅଠର ଅକ୍ଟୋବର ଦୁଇ ହଜାର କୋଡ଼ିଏ ପଚିଶ ଅକ୍ଟୋବର ଦୁଇ ହଜାର କୋଡ଼ିଏ